ଆମ ଭାରତରେ ଜଳବାୟୁ ବହୁତ ଭଲ ଜଳବାୟୁ ସକାଳୁ ପ୍ରାୟ ଥଣ୍ଡା ରହେ ଗରମ ବାରଟା ପରେ ଗରମ ରୁହେ ପ୍ରାୟ ଜଳବାୟୁ ଆକାଶର ସଦାବେଳେ ସବୁ ବର୍ଷା ବି ହୁଏ ଜଳବାୟୁ ବହୁତ ଭଲ ଭାରତର ବାରମାସରେ ଚାରି ମାସରେ ଚାରି ଥର ବି ଛଅ ମାସ ଦୁଇ ମାସକୁ ଥରେ ବ୍ଳକ୍ ଚେଞ୍ଜ୍ ହୁଏ ଜଳବାୟୁ ବହୁତ ଭଲ ଆମର ଖରାଦିନରେ ଖରା ହୁଏ ବର୍ଷାରେ ବର୍ଷା ହୁଏ ଶୀତରେ ଶୀତ ହୁଏ ଜଳବାୟୁ ବହୁତ ଭଲ ଆକାଶ ମାର୍କରେ ବି ଦେଖିବାକୁ ମିଳେ ସକାଳୁ ସନ୍ଧ୍ୟାରେ ସନ୍ଧ୍ୟାରେ ବି ଜଳବାୟୁ ବହୁତ ଥଣ୍ଡା ରଖିଥାଏ